ହ୍ୟାଲୋ ହଁ ହଁ ଆପଣ ଠିକ୍ ଜାଗାକୁ ଫୋନ୍ କରିଛନ୍ତି ଏଇଟା ମା' ମଙ୍ଗଳା ଫୁଲ ଦୋକାନ କ'ଣ ନେବାକୁ ଚାହୁଁଥିଲେ କି ଆମ ଏଇଠି ପ୍ରାୟ ସବୁ ପ୍ରକାର ଫୁଲ ମିଳିଯାଏ କିଆ କେତକି ମଲ୍ଲି ଗେଣ୍ଡୁ କୁସୁମ ସବୁ ପ୍ରକାର ଫୁଲ ମିଳିଯାଏ ଗୋଲାପ ବହୁତ ପ୍ରକାର ଫୁଲ ଅଛି ଗେଣ୍ଡୁ ଫୁଲ ତ ବର୍ତ୍ତମାନ ମିଳୁନାହିଁ ତା'ର ରେଟ୍ ଟିକିଏ ଅଧିକ ହେବ ଆପଣ ଯଦି ମଲ୍ଲି କିଆ କେତକି ଏସବୁ ଫୁଲ ନେଇଗଲେ ଟିକିଏ କମ୍ ରେଟ୍ ଆସିବ ଆଉ ତଥାପି ବର୍ତ୍ତମାନ ଗୋଟେ କୋଡ଼ିଏ ପଚିଶ ଟଙ୍କା ପଡ଼ିଯିବ ଆପଣ ଯଦି ଅଧିକ ନେବେ କୋଡ଼ିଏ ଟଙ୍କା ପଡ଼ିବ ଯଦି କମ୍ ନେବେ ପଚିଶ ଟଙ୍କା ପଡ଼ିବ ଆଉ ଆପଣ ଖାଲି ଗେଣ୍ଡୁ ଫୁଲ ନେବେ ନା ଅନ୍ୟ କୌଣସି ଫୁଲ ମଧ୍ୟ ନେବେ ଅଧିକ ଫୁଲ ଦରକାର ଖାଲି ଗେଣ୍ଡୁ ଫୁଲ ଦରକାର ସେଇଟା ଅମର ଛୋଟ ଛୋଟ ଫୁଲଗୁଡ଼ାକ ସେଇଟା କେ ଜି ହିସାବରେ ଦିଆହୁଏ ଗୋଟେ ପଲିଥିନ୍ରେ ଆସେ ସେଇଟା ଗୋଟାଏକୁ ଗୋଟେ ପଲିଥିନ୍ ଆସିଲେ ପଚାଶ ଟଙ୍କା ଲେଖାଏଁ ଦିଆହୁଏ ହଁ ଅଧିକ ନେବେଯେ ଅଧିକଟା କେତେ କୁହନ୍ତୁ ସେହି ହିସାବରେ ଅର୍ଡ଼ର୍ ରଖିବା ଆଉ ରେଟ୍ ଫେଟ୍ ବି କମ୍ କରିବା କେବେ ନେବେ କେତେ ନେବେ ଟିକିଏ କୁହନ୍ତୁ ସେହି ହିସାବରେ ରେଟ୍ କାଟିଦେବି ଆଜ୍ଞା ଦୁଇ ମାଳ

ହଁ ହଁ ହଉ ଠିକ୍ ଆଛି ଆମେ ଗଣେଶ ପୂଜାକୁ ଆପଣଙ୍କ ପାଖକୁ ପହେଞ୍ଚଇଦେବୁ ଆପଣ ଗେଣ୍ଡୁ ଫୁଲ ଦୁଇ ମାଳ ନେବେ ଆଉ ସେଇଟା କୁସୁମ ଫୁଲ ଦୁଇ ପ୍ୟାକେଟ୍ ନେବେ ତ ହଉ ସେହି ଅନୁସାରେ ପଠାଇଦବୁ ଆପଣ ଯଦି ବରମ୍ପୁରରେ ଅଛନ୍ତି ତ ଆପଣଙ୍କୁ ଆଡ଼୍ଭାନ୍ସ୍ ହଁ ଆପଣ ଆଡ଼୍ଭାନ୍ସଟା ପଠାଇ ଦିଅନ୍ତୁ ଆଡ଼୍ଭାନ୍ସ କିଛି ପଠାଇ ଦିଅନ୍ତୁ ଆଉ ତା'ପରେ ଆମେ ଆପଣଙ୍କ ପାଖରେ ସେ ଠିକ୍ ସମୟରେ ଫୁଲ ପଠାଇଦେବୁ ତା'ପରେ ଫୁଲ୍ ପେମେଣ୍ଟ୍ ଦେବେ ହଉ ଠିକ୍ ଅଛି ରଖୁଛି